ଆମ ପିଲାଦିନରେ ସ୍ମୃତି ମଧ୍ୟରୁ ଆମେ ମାମୁଁଘରକୁ ମାମୁଁଘରେ ସମୟ ଅତିବାହିତ କଲାବେଳେ ଯେଉଁ ସ୍ମୃତିଗୁଡ଼ିକ ସେଇ ଗୁଡ଼ା ସବୁବେଳେ ମନେ ପଡ଼େ କାହିଁକି ଏଇଥିପାଇଁ ଯେ ସେତେବେଳର ଯେଉଁ ସାଙ୍ଗସାଥି ସେଠାରେ ଥିଲେ ନଦୀକୂଳର ଯେଉଁ ଖେଳ ଆଉ ସେଠି ଯେଉଁ ଖଳାବାଡ଼ି ଆମର ହୋଇଥାଏ ଧାନ କ୍ଷେତରେ ବହୁତ ଧାନ ହୁଏ ସେଗୁଡ଼ିକୁ ଆମେ ଖଳାବାଡ଼ିକୁ ଆଣି ବହୁତ ଆନନ୍ଦ ଅନୁଭବ କରୁ ସେଇ ଯେଉଁ ସ୍ମୃତି ଆମେ ଶଗଡ଼ ଗାଡ଼ିରେ ମଧ୍ୟ କେତେ ଥର ଯାଇଛୁ ସେଇ ଆମର ଧାନ ଜମିକୁ ସେଇ ଯେଉଁ ସ୍ମୃତି ଆମେ ବହୁତ ସମୟରେ ମନେ ପକାଉ ଆଉ ସେ ସ୍ମୃତିଗୁଡ଼ିକ ମନେ ପକେଇଲା ଭିତରେ ବହୁତ ମଧ୍ୟ ଖୁସି ଲାଗେ ଆଉ ଯେତେବେଳେ ଏବେ ଆମେ ଯାଉ ସେଇ ଧାନ କ୍ଷେତ ସେଇ ଖଳାବାଡ଼ିକି ମଧ୍ୟ ଆମେ ଅନୁଧ୍ୟାନ କରୁଥାଉ ସେଇ ସ୍ମୃତିଗୁଡ଼ିକ ଆମ ଭିତରେ ଉଜ୍ଜୀବିତ ରହିଥାଏ